ଆମ ଏଇ ଅଞ୍ଚଳରେ ବହୁତ ସଙ୍ଗୀତ ବି ଅଛନ୍ତି ସଙ୍ଗୀତର ଯେଉଁ ମାନେ ଜିନିଷ ସବୁ ହାର୍ମୋନିୟମ୍ ଆମର କୁବୁଜା କି ଝାଞ୍ଜ ଖୋଳ ଅନ୍ୟାନ୍ୟ ସବୁ ସରଞ୍ଜାମ ରଖି ଆମ ଗାଁରେ ବି କୌଣସି ଘର ପ୍ରତିଷ୍ଟା କେଉଁଠି ଘର ଶୁଭ କୌଣସି ଏକୋଇଶିଆ ଆଉ ଗୋଟେ ଭଲ ଭଲ ଗୀତ କାହାର ଭାଗବତ ଫାଗବତ ଗୀତ ବସିଲେ ବି ସବୁ ସଙ୍ଗୀତ ମାନେ ଯାଆନ୍ତି ଯାଇକି ସବୁ ଜେଗାରେ ସେ ସମୟରେ ମାନେ ପଇସା ବି କିଛି କିଛି ଦିଅନ୍ତି ସେ ପଇସାରେ ବି ଆଜ୍ଞା ଯନ୍ତ୍ରପାତି ଟିକେ ଆସ୍ତେ ଆସ୍ତେ ଜିନିଷ ବି କରନ୍ତି ଦଶ କୋଡ଼ିଏ ସଙ୍ଗୀତ ବି ଗାଁରେ ରହିଛନ୍ତି ଆମର ସବୁ ପ୍ରକାର ଗାଁରେ ଫକସନ କୌଣସି ଠାକୁର ଅନୁଷ୍ଠାନ ଆଉ ସବୁ କ୍ଷେତ୍ରରେ ସଙ୍ଗୀତମାନେ ଆଜ୍ଞା ଯାଆନ୍ତି ଆଉ ଗୋଟେ ସଙ୍ଗୀତ ଆମର ଭାଗବତ ଟୁଙ୍ଗୀ ଭଳିଆ ରହିଛି ଡେଲି ସନ୍ଧ୍ୟାବେଳେ ଦଶ କୋଡ଼ିଏ ବସନ୍ତି ଆଉ ଘର ସବୁପ୍ରକାର ଯାହାର ଯେ କୌଣସି କାମ ଥିବ ଶୁଭ କାମ ପଡ଼େ ସବୁ ଯାଆନ୍ତି କିଛି ବି ପଇସା ଆଣନ୍ତି ସେଇ ପଇସାରେ ଆଜ୍ଞା ରଖିକି ବି ଜିନିଷ ଆମର ସରଞ୍ଜାମ ଏଇଆ